ହ୍ୟାଲୋ କେ ପି ସାଲୁଙ୍କି ହୋଟେଲର ମ୍ୟାନେଜର କହୁଛନ୍ତି କି ଆଜ୍ଞା ମୁଁ ରୁପୀନା ଦିଗାଲ କହୁଛି ଫୁଲବାଣୀ ସାହିରୁ ଆଜ୍ଞା ମୁଁ ଆପଣଙ୍କ ହୋଟେଲରୁ ଭାତ ଡାଲି ମଟର ତରକାରୀ ଆଳୁ ଭଜା ଆଉ ପୋଟଳ ତରକାରୀ ଅର୍ଡ଼ର କରିଥିଲି ଆକ୍ଚୁଲି ଆଜ୍ଞା ମୁଁ ମଟର ତରକାରୀ ଏବଂ ପୋଟଳ ତରକାରୀରୁ କିଛି କମ କରିବାକୁ ଚାହୁଁଛି ଆକ୍ଚୁଲି ଯେତେ ଜଣ ଆସିବାର ଥିଲା ମୋ ଘରକୁ କୁଣିଆରେ ସେତେ ଜଣ ଆସୁ ନାହାନ୍ତି ତେଣୁ କରି ଅଧିକା ଖାଦ୍ୟ ନେଇକି ମୁଁ କରିବି ବି ବା କ'ଣ ତେଣୁ କରି ଆପଣ ସେ ମଟର ତରକାରୀରୁ ଅଳ୍ପ ଟିକେ କମ କରିଦିଅନ୍ତୁ ଆଉ ପୋଟଳ ତରକାରୀ ମଧ୍ୟ ଟିକେ କମ କରିଦିଅନ୍ତୁ ଏବଂ ପଠାଇ ଦିଅନ୍ତୁ ଆପଣଙ୍କର ଡେଲିଭରି ବଏ ହାତରେ ଆପଣଙ୍କ ଡେଲିଭରି ବଏ ଆମ ଘରକୁ ଖାଦ୍ୟ ନେଇ ଆସିଲା ପରେ ମୁଁ ଆପଣଙ୍କ ସେହି ପେମେଣ୍ଟଟା ଦେଇ ଦେବି ଆଉ ଅନ୍ଲାଇନ ହେଉ କିମ୍ବା ଅଫ୍ଲାଇନ ହେଉ କ୍ୟାଶ ମଧ୍ୟ ଆପଣଙ୍କ ଡେଲିଭରି ବଏକୁ ଦେଇ ଦେବି ହେଲେ ଆଜ୍ଞା ଦୟାକରି ଟିକେ ସେହି ଖାଦ୍ୟର ପରିମାଣଟା ଟିକେ କମାଇ ଦେବେ